ଶିକ୍ଷକମାନେ ବିଦ୍ୟାଳୟରେ ପିଲାମାନଙ୍କ ଡିସିପ୍ଲିନ୍ ସମସ୍ତଙ୍କୁ ସମାନ ଦେଖାଇବା ଜାତିଭେଦ କରିବା ନାହିଁ କମ୍ ଜାଣିଥିବା ପିଲାଙ୍କ ଅଧିକ ଧ୍ୟାନ ଦେବା ଦରକାର ବିଦ୍ୟାଳୟରେ ସମସ୍ତ ପିଲାମାନଙ୍କ ଖେଳକୁଦ ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବା ପାଇଁ ପ୍ରୋତ୍ସାହନ କରିବେ ଓ ସାହାଯ୍ୟ କରିବା ସ୍କୁଲ୍ରେ ଆଜିକାଲି ପ୍ରାୟତଃ ପାଣିର ଅସୁବିଧା ଝାଡ଼ୁର ଅସୁବିଧା ନା ଟିଚରର ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଛି